ହଁ ମୁଁ ପିକ୍ନିକ୍ ବହୁତ ଜାଗାକୁ ଯାଇଛି ଆମ ମୟୂରଭଞ୍ଜରେ ବହୁତ ଜାଗା ଅଛି ସେମିତି ଜଙ୍ଗଲ ଜାଗା ପାହାଡ଼ିଆ ଜାଗା ଦର୍ଶନୀୟ ଜାଗା ସେମିତି କହିବାକୁ ଗଲେ ଦେବକୁଣ୍ଡ ଆଉ ସୀତାକୁଣ୍ଡ ଲୁଲୁମ୍ ସେମିତି ଯାଇଛୁ ସେଠି ବହୁତ ଫିଷ୍ଟ୍ କରିଛୁ ମଜାମସ୍ତି ବହୁତ କରିଛୁ ଆଉ ସେମିତି ଯାଇଛି ପୁରୀକୁ ବି ଯାଇଥିଲେ ସେଠି ଜଗନ୍ନାଥ ସେ ପୁରୀର ଜଗନ୍ନାଥ ମନ୍ଦିର ବହୁତ ଫେମସ୍ ସେଠି ଜଗନ୍ନାଥ ଠାକୁରଙ୍କୁ ଦର୍ଶନ କରିକି ଆମେ ଦର୍ଶନ କରି ପ୍ରସାଦ ଖାଇକି ଆମେ ଆସିଥିଲୁ ସେଠି ଜଳପ୍ରପାତ ସମୁଦ୍ରରେ ଗାଧେଇକି ଆମେ ବହୁତ ମଜାମସ୍ତି କରିଥିଲୁ ଦେବକୁଣ୍ଡ ପିକନିକ୍ ଯାଇଥିଲୁ ସେଠି ବି ମନ୍ଦିରରେ ପୂଜା କରିଥିଲେ ଦେବକୁଣ୍ଡରେ ଦେବକୁଣ୍ଡରେ ବହୁତ ସୁନ୍ଦର ଜାଗା ଜାଗା ପାହାଡ଼ ଜାଗା ବି ଦେଖିଥିଲେ ବହୁତ ସେଠି ବହୁତ ମଜା କରିଥିଲେ ଆମେ ସବୁ ସାଙ୍ଗସାଥି ମିଶିକି ଯାଇଥିଲୁ ସେଠି ମୋ ମୋ ସ୍ୱାମୀ ମୋ ଛୁଆ ଆମ ସବୁ ନଣନ୍ଦମାନେ ସବୁ ମିଶିକି ଯାଇଥିଲୁ ଆମ ଘର ଲୋକ ସମସ୍ତେ